ହଁ ରାମାୟଣ ବହି ମୁଇଁ ଯେତେବେଲେ ପୁରାଣଟେ ପଢ଼ି ଯାଏ ସେନୁ ରାମାୟଣର ସାର୍ ଜିନିଷ୍ ହେଉଛି ଯେତେବେଲେ ରାମ ବନବାସ ସ୍ଥାନେ ଦଶରଥ ରଜା ତାଙ୍କର ବାପା ଯେତେବେଲେ ରାମ୍କେ ପଠେଇଛନ୍ ବନବାସ ଲାଗି ସେମାନେ ବନବାସ ଯାଇଚନ୍ ତ ତାଙ୍କର ଭାଇ ଜାନ୍ ଚାର୍ଟା ଥିସନ୍ ସେମାନେ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ତ ସେନୁ ଭରତ କେ କହସନ୍ ବାବୁରେ ମୁଇଁ ବନବାସ ଯାଉଛେ ତୁ ଏଇ ରାଜ୍ୟନେ ତାନେ ସମ୍ଭାଳିକି ରଖ୍ ଭଲ୍ସେ ସେନୁ ଭରତ କାଁ ବୋଲୁସିଁ ଯେ ବଡ଼ ଲୋକ୍ ଥାଉନ୍ ଥାଉନ୍ ମୁଇଁ ସାନ୍ ଲୋକ୍ ଦାନେ ରଜା ନ ହଏ ବୋଲୁଛିଁ ସେ ରଜା ମିନ୍ ରଦା ଗାଦି ଥି ନା ବସେ ସିଂହାସନରେ ମୁଇଁ ନା ବସେ ବୋଇଲା ତାହାଲେ ତ ସେଥିର୍ ଲାଗି ବୋଲି କରି

ନାଇରେ ବାବୁ ମୋର ଆଇବାର୍ ଦିନ୍ ତକ୍ ବାର ବରଷ କି ଟଉଦ ବରଷ ହବ ତାମାନେ ମୁଇଁ ବନବାସ ଯାଉଚେ ତୁଇ ମୋର ଆଇବାର୍ ପର୍ଯ୍ୟନ୍ତ ଇ ଦେଶ୍ କେ ଦାନ ସମ୍ଭଲେଇ କରି ରଖ୍ ବୋଲି କିରି କୁହା ସନ୍ତା ତେରୁ ଯେତେବେଲେ ବଡ଼ ଭାଇ କହିଲେ ନ ତେରୁ ହଁ କର୍ସି ପ୍ରଭୁ ତୁମର ଆଶୀର୍ବାଦ ଦିଅନ୍ତୁ ମୁଇଁ ଇ ସିଂହାସନେ ମୁଇଁ ନା ବସେ ଖାଲି ମୁଇଁ ଖାଲି ମୁଇଁ ଗୁଟେ ଜିନିଷ୍ ଖାଲି ତମକୁ ମାଗୁଛି ହେ ଯେ ପ୍ରଭୁ ତୁମର କଠଉ ଦିଅ ବୋଲି ସେମାନେ କହିଥିଲେ କଠଉଟା ତ ଆଜି କାଲି ହେଲେ

ଭରତର କେତେ ଦାନ ଭାତୃ ଭାବ ଯେ ସେ କଠଉ ତାନେ ମୁଣ୍ଡେ ବୋହି କରି ଆନି ଥିଲି ତାଙ୍କର ଭଡ଼ ଭାଇ ଯେନ୍ ମାଡ଼ୁ ଥିଲେ କଠଉଟା ଭରତ ତା ମାନେ ଆନି କରି ସେ ବାର ବରଷ ହଉ କି ଚଉଦ ବରଷ ହଉ ସେ କଠଉ ତା ମାନେ ମୁଣ୍ଡେ ବୋହି କରି ସେମାନେ ତାଙ୍କର ସିଂହାସନର ରଖିଲେ ଆର୍ ତାହାକୁ ଚଉଦ ବରଷ ତକ ତାହାନେ କି ବାର ବରଷ ତକ୍ ସେମାନେ ପୂଜାପାଠ୍ ତାଙ୍କର ଆସ୍ବାର୍ ଦିନ୍ ତାମାନେ ପୂଜା ତାମାନେ କରୁଥିଲେ ଏଇଟା ଗୋଟେ ବଡ଼ କଥା ଯେ ବଡ଼ଭାଇ କେ ତାମାନେ ଏନ୍ନ୍ତା କିସମେ ମାନ୍ବାର୍ ଉଚିତ୍ ହେଲା